ତ ଆମ ପାଇଁ ସିଲେଇବା ପାଇଁ ବହୁତ ସୁବିଧା ହଉଥାଏ ସିଲେଇ ମେସିନ୍ ବହୁତ ଗୁରୁତ୍ୱପୂର୍ଣ୍ଣ ପେଣ୍ଟ ସାର୍ଟ ସିଲେଇବା ପାଇଁ ବହୁତ ସୁବିଧାରେ ବି ହୋଇଥାଏ ତ ଏଥିପାଇଁ ଆମକୁ ଭଲ ଭଲ ସୂତା ବି ଦରକାର ଖରାପ ସୂତା ଆସିଲେ ବହୁତ ଥର ଛିଡ଼ିବାକୁ ଲାଗିଥାଏ ତ ଭଲ ସୂତା ହେଲେ ଗୋଟ ଥରକରେ ସିଲେଇବା ବହୁତ ଆବଶ୍ୟକ ତ ଏଥିପାଇଁ ଆମେ ବହୁତ ଆନନ୍ଦ ଅନୁଭବ କରୁଛୁ ତ ଏଥିରେ ସବୁ ସୂତା ଛୁଞ୍ଚି ତ ପେଡ଼ଲିଂ କରିବାକୁ ପଡ଼ୁଛି ତ ଆଜିକାଲି ମୋଟର ମେସିନ୍ ବାହାରିଲାଣି

ତ ଆମେ ଚାହୁଁଛୁ ଯେ ଭଲ ଭଲ ସୂତା ଟିକେ ମିଳିବା ଦରକାର ତ ଭଲ ଭଲ ଛୁଞ୍ଚି ବି ଦରକାର ଛୁଞ୍ଚି ବି ଗଢ଼ି ହେଇଯାଇପାରେ ତ ଭଲ ଭଲ ମେସିନ୍ ବି ଦରକାର ଆଜିକାଲି ବହୁତ ଜିନିଷର ଅଭାବ କମ୍ କମ୍ ଦାମରେ ମିଳିଲେ ସେ ମେସିନ୍ ଗୁଡ଼ାକ ସବୁ ଭାଙ୍ଗି ଯାଏ ତ ଆମ ତ ଆମ ପାଇଁ ଭଲ ଭଲ ମେସିନ୍ ଦରକାର ତ ଭଲ ଭଲ ମେସିନ୍ ଆଣିଲେ ବି ଭଲ ଭଲ ସିଲେଇ ପଡ଼ିଥାଏ ତ ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ ତ ସମସ୍ତ ପାଇଁ ମେସିନ୍ କିଣିବା ଆବଶ୍ୟକ